ଶିକ୍ଷିତ ହେଲେ ଜୀବନରେ ବହୁତ ସାହାଯ୍ୟ ମିଳେ ଶିକ୍ଷିତ ହେବା ଦ୍ୱାରା ଆପଣ ନିଜେ ଶିକ୍ଷିତ ହୋଇ ଅନ୍ୟ ମାନଙ୍କୁ ମଧ୍ୟ ଶିକ୍ଷିତ କରିପାରିବେ ଏହା ଅଶିକ୍ଷିତ ଲୋକ ମାନଙ୍କୁ ବୁଝିବା ଦରକାର ଅଶିକ୍ଷିତ ଲୋକ ମାନଙ୍କୁ ସହଜ ଓ ସୁବିଧା ଶିକ୍ଷା ଦିଆଗଲେ ସେମାନେ ବି ସମାଜ ରେ ଶିକ୍ଷିତ ହୋଇ ପରିଗଣିତ ହେବେ